ଯେତେବଳେ ଗୋଟିଏ ଓଡ଼ିଆ ଲୋକ ଅନ୍ୟ ରାଜ୍ୟକୁ ଯାଇଥାଏ ସେତେବେଳେ ସେ ରାଜ୍ୟର ଭାଷା ଆମ ଓଡ଼ିଆ ଲୋକ ଗୋଟିଏ ବୁଝିପାରେନାହିଁ ସେତେବଳେ ଓଡ଼ିଆ ଭାଷା କହୁନଥିବା ଅନ୍ୟମାନଙ୍କ ସହ ସହିତ ଯୋଗାଯୋଗ କରିବାକୁ ଚାହେଁ ସେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ କାରଣ ସେ ଯଦି ତାର ଭାଷାଟାକୁ ତାଙ୍କ ପାଖରେ ପ୍ରତିପାଦନ କରିପାରିନଥାଏ ତେବେ ସେ ଅସୁବିଧା ଭୋଗ କରିଥାଏ ତେଣୁ ସେ କ୍ଷେତ୍ରରେ ଜଣେ ଓଡ଼ିଆ ଲୋକଟିଏ ଅନ୍ୟ ଲୋକକୁ ଯୋଗାଯୋଗ କରିବାକୁ ହେଲେ ସେ ବିଭିନ୍ନ ଲୋକଙ୍କର ସାହାଯ୍ୟ ନେଇଥାଏ ଯେଉଁ ଲୋକଟି ଓଡ଼ିଆ ଭାଷା ବୁଝୁଥିବ ଏବଂ ଅନ୍ୟ ଭାଷାଟି ମଧ୍ୟ ବୁଝୁଥିବ ଯେଉଁ ଲୋକଟା ଓଡ଼ିଆ ଲୋକର କଥାକୁ ଅନ୍ୟ ଭାଷା କହୁଥିବା ଲୋକ ପାଖରେ ଓଡ଼ିଆ ଓଡ଼ିଆ ଲୋକର କଥାଟାକୁ ପହଞ୍ଚେଇ ପାରୁଥିବ ସେ ଲୋକର ସାହାଯ୍ୟ ମଧ୍ୟ ନିଆ ଯାଇପାରିବ ଏବଂ ଯେତେବେଳେ ଜଣେ ଲୋକ ଅନ୍ୟ ରାଜ୍ୟକୁ ଯାଇଥାଏ ସେ ଓଡ଼ିଶାର ବିଭିନ୍ନ ଚିତ୍ର ବିଭିନ୍ନ ପ୍ରକାର ବହି ମଧ୍ୟ ମଗାଜିନ୍ ମଧ୍ୟ ନେଇଥାଇପାରେ ଯାହାକୁ ଦେଖେଇ ସେ ଅନ୍ୟ ଲୋକଙ୍କୁ ଯୋଗାଯୋଗ କରିବା କରିପାରେ